ଆମର ସତସଙ୍ଗ ହେଇଥିଲା ତ ମୋ ପୁତୁରା ର ଜନ୍ମଦିନ ଥିଲା ସେଥିପାଇଁ ସତସଙ୍ଗ କରିଥିନୁ ସତସଙ୍ଗରେ ବହୁତ ଲୋକ ଆଇଥିଲେ ଏମତି ତିରିଶ ଚାଳିଶି ଜଣ ଆଇଥିଲେ ତ ନିଜେ ହାତରେ ରାନ୍ଧିଥିଲି ରୁଟି ହେଇଥିଲା ତ ଡାଲମା ହେଇଥିଲା ଭଜାଟେ ହେଇଥିଲା ଆଉ ସବୁ ମିଶିକି ମିକ୍ସଚର ତରକାରୀଟେ କରିଥିନି ତ ସମିସ୍ତେ ଆସିଥିଲେ ବହୁତ ଲୋକ ହେଇଥିଲେ ଯେହେତୁ ଜନ୍ମଦିନ ପାଇଁ କରିଥିନୁ ସେଥିପାଇଁ ବହୁତ ଲୋକ ଆସିଥିଲେ ଭଲରେ ରାନ୍ଧିଥିନୁ ଭଲ କରିଥିନୁ ତ ଲୋକ ଖାଇକି ଯିବା ପରେ କହିଛନ୍ତି ଖାଇସାରିଲା ପରେ କହିଛନ୍ତି ଭଲ ଲାଗୁଛି ବହୁତ ଲୋକ ଆସିବାରୁ ସମସ୍ତଙ୍କୁ ଦେଇଥିଲୁ ଆମ ଘରେ ବନ୍ଧୁବାନ୍ଧବ ପର୍ବ ନାଇଁ ସବୁ ଆସିଥିଲେ ଖାଇକି ଯାଇଥିଲେ ତ ସମିସ୍ତେ ଭଲ କହିଥିଲେ ଭଲ ଲାଗୁଛି ବୋଲି କହିଥିଲେ ସେଥିପାଇଁ ମନ ଭଲ ଲାଗୁଥିଲା ମତେ ରୋଷେଇ କରିବାକୁ ଭଲ ଲାଗେ ଭଲ ଲାଗିଥିଲା ସମସ୍ତେ ଯେହେତୁ କହିଲେ ଭଲ ଲାଗୁଛି ଆଉ ଆହୁରି ପର ଏମିତି ମାନେ ସିଚୁଏସନ ଆସିଲା ମାତ୍ର ବି କରିବାକୁ ଭଲ ଲାଗେ ମୁଁ କରିବାକୁ ଭଲ ପାଏ ଅଧିକ ଲୋକଙ୍କୁ ଖାଇବା ଦବାପାଇଁ କି ରୋଷେଇ କରିବା ପାଇଁ ଆଉ ଯେକୌଣସି ଜିନିଷ ହବ ସେଥିପାଇଁ କରିବା ପାଇଁ ଭଲ ଲାଗେ ଆଉ ଯଦି ଚାହେଁ ମୁଁ ରୋଷେଇ କରିବା ପାଇଁ ଆହୁରି କରେ